ହଁ ହଁ ହ୍ୟାଲୋ ହଁ କୁହନ୍ତୁ କିଏ କୁହନ୍ତୁ

ହଁ ଭାଇ ହଁ ଆସନ୍ତୁ

ହଁ ଆପଣ ଆସନ୍ତୁ ଆସନ୍ତୁ ଦେଖନ୍ତୁ ସବୁ ପ୍ରକାର ଆମ୍ବ ଅଛି ଶିଶୁ ପିଆଶାଳ ସବୁ କାଠ ଅଛି ଆଉ ଯଦି ଗଜପତି ମାର୍କେଟ୍ ଆଉ ଦେଖିବେ ଆପଣ ଯଦି ଅଧିକା ରେଟ୍ରେ ଅଧିକା ଇଏରେ କାଠ ନେବେ ତା'ହେଲେ କିଛି ଛାଡ଼ ହବ ଆଉ ଆଉ ଦେଖନ୍ତୁ ଆସିକିରି କାଠ ଆପଣ କେଉଁ କେଉଁ କାଠ ନେବେ କ'ଣ ନେବେ ସେ ସେଇ ଅନୁସାରେ ରେଟ୍ ଟିକେ କମ୍ ପଡ଼ିବ କାହିଁକିନା ଯଦି ଅଧିକା ନେବେ ଆପଣ ଆଉ ଆସନ୍ତୁ ଆଉ

ହଁ ହଁ କେଉଁ କାଠ ଆପଣ ନେବେ ଆଉ କେତେ ପରିମାଣରେ ନେବେ ସେଇ ଅନୁସାରେ ଯଦି ଟିକେ ଅଧିକା ନିଅନ୍ତେ କି ଛାଡ଼ ହବ ଆପଣଙ୍କ ପାଇଁ ଆଉ ସବୁ ହଁ ହଁ ହଁ ହଁ ଆପଣ ଆସନ୍ତ ଦୋକାନ ଆସନ୍ତୁ ଯେଉଁ କାଠ ବି ନିଅନ୍ତୁ ସେ ରେଟ୍ ଟିକେ କମ୍ ଦିଆହବ କାରଣ ଯାହ ହେତୁ ଆପଣ ଅଧିକା ନେବେ ଆଉ ଦିଆହବ ଛାଡ଼ ହବ ଟିକେ ଆଉ ହ ସବୁ ସବୁ ପ୍ରକାର ଅଛି ହଁ ସବୁ କାଠ ଅଛି ଶାଳ ପିଆଶାଳ ଆମ୍ବ ସବୁ ଶାଗୁଆନ ହଁ ହଁ ଅଛି ସବୁ ପାଠ ଅଛି ଆସନ୍ତୁ ଆପଣ ହଁ ଆପଣ ସକାଳ ଦଶଟା ପରେ ଆସନ୍ତୁ ନ'ହେଲେ ସନ୍ଧ୍ୟାରେ ଆସନ୍ତୁ ଯେତେବେଳେ ଆସୁଛନ୍ତି ଆସନ୍ତୁ ଆପଣ ସୁବିଧା ନେଇକି ଆସନ୍ତୁ ଆଉ